ମୋତେ ଠାକୁର ଠାକୁରାଣୀ ଟିକେ ପୂଜା କରିବାପାଇଁ ଟିକେ ଭଲ ଲାଗେ ବିଭିନ୍ନ ପ୍ରକାର ଠାକୁର ଦେବାଦେ ଦେବାଦେବୀ ଘରେ ରଖି ତାଙ୍କୁ ମଧ୍ୟ ପୂଜା କରି ତାଙ୍କୁ କିପରି ଫୁଲ ଚନ୍ଦନ କର୍ପୁର ଆଳତୀ ତାଙ୍କର ସନ୍ଧ୍ୟା ଆଳତୀ କେମିତି ହବ ସନ୍ଧ୍ୟା ଆଳତୀରେ କ'ଣ କ'ଣ ଭୋଗ ଲାଗିବ ଏ ବିଷୟରେ ମଧ୍ୟ ଧ୍ୟାନ ଦେଇଥାଏ ଠାକୁରଙ୍କର ଆଳତୀ ସମୟରେ ଠାକୁ ବିଭିନ୍ନ ଯେଉଁ ଆମର ଅଛି ଶାଳଗ୍ରାମ ଆଉ ତାଙ୍କୁ ତାଙ୍କୁ ମଧ୍ୟ ପୁଜା କରେ ଶାଳଗ୍ରାମର ମହତ୍ତ୍ୱ ବହୁତ ଅଧିକ ଯିଏ ଜାଣନ୍ତି ସେ ତାଙ୍କ ଶାଳଗ୍ରାମ ବହୁତ ଠାକୁର ଠାକୁର ପୂଜାରେ ମନ ଦେଇଥାଏ ମୁଁ ଆଉ ଏହିଭଳି ଭାବେ ପୂଜା ଅର୍ପଣ କରି ଭଜନ କୀର୍ତ୍ତନ ମାଧ୍ୟମରେ ଠାକୁରଙ୍କୁ ପୂଜା କରିଥାଏ ପୂଜା କରିବାର ସମୟ ମଧ୍ୟ ରହିଛି ତା'ର ନିଘଣ୍ଟ ସମୟ ଅଛି ସକାଳୁ ଛଅଟାରୁ ପୂଜା ହୁଏ ଏବଂ ସନ୍ଧ୍ୟା ଆଳତୀ ସମୟରେ ସନ୍ଧ୍ୟା ଆଳତୀ ମଧ୍ୟ ହୋଇଥାଏ ଏଇ ଏଇ ଏଇଭଳି ଭାବେ ସବୁଦିନର କାର୍ଯ୍ୟ ସମ୍ପାଦନ ଚାଲିଥାଏ ଠାକୁରଙ୍କର ନିୟମରେ କୌଣସି ଅବହେଳା ହୋଇନଥାଏ ତାଙ୍କର ସକାଳ ଧୂପ କେତେବେଳେ ହେବ ସଞ୍ଜ ସନ୍ଧ୍ୟା ଧୂପ କେତେବେଳେ ହେବ ତାଙ୍କର ସେ ଗାଧୋଇବେ କେତେବେଳେ ଶୋଇବେ କେତେବେଳେ ଠାକୁରଙ୍କର ସମସ୍ତ ନିତି ନିୟମ ସବୁ ଆମର ହୋଇଥାଏ ଠିକ୍ଠାକ୍ ରୂପେ ଭାବେ ହୋଇଥାଏ